ମୋର ପ୍ରିୟ ମାଛ ହେଉଛି ଭାକୁର ରୋହି ଇଲିଶି ଖଅଙ୍ଗା ଏହି ସବୁ ମାଛ ତ ତେଣୁ ସେଇ ମାଛ ତ ଏବେ ମିଳୁନି ସେମାନେ ଯେଉଁ ବିକ୍ରି କରିବାକୁ ଆସୁଛନ୍ତି ତାଙ୍କଠାରୁ କିଣା ଯାଉଛି ମାଛ ମାଛ ସେତେବେଳେ କ'ଣ ନଈ ପୋଖରୀ ସବୁ ମାଛ ମାରିକି ଆଣୁଥିଲେ ନଈର ଯେଉଁ ମାଛଟା ବହୁତ ଟେଷ୍ଟ ସେ ମାଛଟା ତା'ପରେ ଗୋଟେ ଭଲ ମାଛ ବି ସେମାନେ ପାଉଥିଲେ ତେଣୁ ଏବେ କ'ଣ ଆଉ ସେ ମାଛ ତ ମିଳୁନି ଲୋକ ମାନେ ସବୁ କିଣିକରି ଖାଉଛନ୍ତି ସେ ମାଛ ସବୁ ଏଠୁ ଯେଉଁ ସେମାନେ କିଣିକି ସବୁ ସେମାନେ ଖାଉଛନ୍ତି ମାଛକୁ ସେଇ ସବୁ ମାଛ ସବୁ ଯାହା ମିଳୁଛି ତାକୁ ହି କିଣିକି ଖାଉଛନ୍ତି ଆଉ ସେ ନଈ ପୋଖରୀ ତ ଶୁଖିଗଲା ସେଥିରୁ ଆଉ ମାଛ କେଉଁଠୁ ଆସିବ ତେଣୁ ଏମାନେ ଯେଉଁ ଆଣୁଛନ୍ତି ସେଇ ମାଛ ସବୁ ଖାଉଛନ୍ତି ଆଉ କ'ଣ କରିବେ ଏହି ସବୁ ମାଛ ଘରା ଯେଉଁ ଆସୁଛି ସବୁ ଯେଉଁ ଆଣୁଛନ୍ତି ତାକୁ ହି ଖାଉଛନ୍ତି ଆଉ